ସାର୍ ମୁଁ ଗୋଟେ ହେଡ଼ଫୋନ ମଗାଇଥିଲି ସାର୍ ଗୋଟେ ହେବା ଗୋଟେ ବର୍ଷେ ତଳର କଥା ଏଇଟା ହେଡ଼ଫୋନ ଯେତେବେଳେ ମଗାଇଥିଲି ସାର୍ ସତରଶହ ଟଙ୍କା ଦେଇଥିଲି ବୋଟ କମ୍ପାନୀର ହେଡ଼ଫୋନ ତ ମଗାଇଲା ପରେ ସେମାନେ ୱାରେଣ୍ଟି କାର୍ଡ଼ ବି ଦେଇଥିଲେ ସାର୍ ଗୋଟେ ବର୍ଷର ବାର ମାସର ୱାରେଣ୍ଟି କାର୍ଡ଼ ଦେଇଥିଲେ କିନ୍ତୁ ସାର୍ ସେଇଟା ଛଅ ମାସ ସାତ ମାସ ଗୋଟେ ୟୁଜ କଲାପରେ ସାର୍ ସେଇଟା ନେଇକି ଖରାପ ହେଇଗଲା ସାର୍ ଆଉ ରିଟର୍ନ ଲାଗି ଯେତେବେଳେ ପୋଲିସରେ ସେ ଯେଉଁ ରିଟେଲ ଶପ ରୁ ମୁଁ କିଣିଥିଲି ସାର୍ ସେଥିରେ କନଟାକ୍ଟ କଲି ସେମାନେ ନା କହିଲେ ସାର୍ ଆଉ ବହୁତ ମାନେ ଆପଣଙ୍କ ଭୁଲ ଯୋଗୁଁ ଏ ସବୁ ହେଇଛି ବୋଲି କହିଲେ ତ ଏଇଟା ଗୋଟେ ମୋର ମାନେ ଗୋଟେ ନ ନକାରତ୍ମକ ଅନୁଭୂତି ସାର୍